ହଁ ହଁ ସାର୍ ସେହି ପେପର ଭାଇ ଏକା କହୁଥିଲି କୁହନ୍ତୁ ସାର୍ ମୋର ତ ସାର୍ ସରିଲାଣି ପେପର ଦିଆ ମୁଁ ଘରକୁ ପଳେଇ ଆସିଛି ସାର୍ ତଥାପି କୁହନ୍ତି ସାର୍ କଣ କରିପାରିବି ସାର୍ ମୁଁ ଯାଇଥିଲି ଜଲ୍ଦି ଯାଇକି ସକାଳୁ ପଳେଇ ଆସିଲି ଆଉ ଆଜ୍ଞା ଆଜ୍ଞା କୁହନ୍ତୁ ଆଜ୍ଞା ସାର୍ କୁହନ୍ତୁ କୁହନ୍ତୁ ଆମର ଏଠି ସାର୍ ଯାହାଅଛି ସାର୍ ସମ୍ବାଦ ଧରିତ୍ରୀ ସମାଜ ପ୍ରମେୟ ବହୁତସାରା ଅଛି ସାର୍ ଏଇଠି ଭଲ ବିଜ୍ଞାପନ ଆଜ୍ଞା ଆଜ୍ଞା ସାର୍ ବୁଝିଲି ବୁଝିଲି ବିଜ୍ଞାପନ କହିଲେ ସାର୍ ମୁଁ ଯେତିକି ଜାଣିଛି ସମ୍ବାଦରେ ହିଁ ବିଜ୍ଞାପନ ଭଲ ଆସିଥାଏ ସାର୍ ସରକାରୀ ଚାକିରି ହେଉ କି ଯେଉଁଥିରେ ହେଉ ଆପଣ ସାର୍ କେତେ ପାଠ ପଢ଼ିଛନ୍ତି ସାର୍ ଅହୋ ମେଡ଼ିକାଲରେ ତାହେଲେ ସାର୍ ସମ୍ବାଦରେ ଏକା ଭଲ ଆସୁଛି ସାର୍ ମେଡ଼ିକାଲ ଚାକିରି କି ଯାହାସବୁ ଆମର ପୋଲିସି ଫାୟାରମେନ କି ଯାହାସବୁ ବି ଚାକିରି ରହୁଛି ସେଯାକ ସବୁ ସମ୍ବାଦରେ ହିଁ ଭଲ ଆସୁଛି ସାର୍ ମୁଁ ତ ପେପର ବୟଟା ସାର୍ ମୁଁ କେମିତି ଜାଣିବି ସାର୍ ଆପଣ କେଉଁଟା ମଗାଉଛନ୍ତି ନ ମଗାଉଛନ୍ତି ଆପଣ ଆସିକି ଏଇଠି ଆମ ଅଫିସରେ କହିଲେ ସିନା ସାର୍ ଆଉ ଆମେ ସାର୍ କଣ ପେପର ଦେଉଛୁ ଆମ କାମ ବା ଯାହାର ପେପର ତା ଘରେ ପହଞ୍ଚେଇବା ଆମର କଣ ସାର୍ ଅଛି ହୁଁ ଯିଏ ଯଦି ଆଜ୍ଞା କଣ କହିଲେ ହଁ କୁହନ୍ତୁ

ହଁ ନା ନା ମୁଁ ପେପର ଆପଣଙ୍କୁ ଦେଇଦେବି ଆପଣ ଦେଖିଦେବେ ସେଇଠି ସାର୍ କଣ ଚାକିରି ଫାକିରି ନା କଣ ଯାହା ବାହାରିଛି ଆପଣ ଦେଖିଦେବେ ମୁଁ ଯାଇକି ସକାଳେ ପେପର ଦେଇଦେବି ଆଉ ନା ନା ଆପଣ ନା ନା ଆପଣ ସମ୍ବାଦ ଆପଣ ଆଜ୍ଞା ଆଜ୍ଞା ନାଇଁ ସାର୍ ଏଇଟା ସମ୍ବାଦରେ ହିଁ ବାହାରୁଛି ଆପଣ ସମ୍ବାଦ ଏକା ନିଅନ୍ତୁ ଆଉ ଦେଖନ୍ତୁ ସାର୍

ଆପଣ ସମ୍ବାଦ ଏକା ନିଅନ୍ତୁ ହଉ ନହେଲେ ମୁଁ ଦେଖିକି ଆପଣଙ୍କୁ ସନ୍ଧ୍ୟାବେଳେ ଜଣଉଛି ଆଉ

ହେଇପାରିବ ହେଇପାରିବ ହେଇପାରିବ ହେଇପାରିବ ସାର୍ ନା ନା ମୁଁ ଆପଣଙ୍କୁ କଲ୍ କରି କହିବିନା ସନ୍ଧ୍ୟାବେଳେ ହଁ ହଉ ସାର୍ ବ୍ୟସ୍ତ ହୁଅନ୍ତୁନି ହଁ ବ୍ୟସ୍ତ ହୁଅନ୍ତୁନି ମୁଁ ତ ଏବେ ଘରକୁ ପଳେଇ ଆସିଲିଣି ଆପଣ ସନ୍ଧ୍ୟାରେ ଯଦି କଲ୍ ନ କରିବେ କହିଲେ ମୁଁ ପେପର ଦେଖିକି ଆପଣଙ୍କୁ ସନ୍ଧ୍ୟାରେ ଫୋନ କରିକି କହିବି ହଁ ମୁଁ ବି କାହିଁକି ନା ସାର୍ ଘରେ ତ ନାହିଁ ମୁଁ ମୋତେ ବି ଏବେ ଅଫିସ ଯିବାକୁ ପଡ଼ିବ ଅଫିସରେ ଯାଇକି ତ ଦେଖିବାକୁ ପଡ଼ିବ ନା

ଆଜ୍ଞା ହଁ ସାର୍ ମୁଁ ଆପଣଙ୍କର ଏହି କାମଟା କରିଦେବି ସାର୍ ହଁ ଏହି ଛୋଟ